ମୁଁ ଫୁଲ ଗଛ ଫଳ ଗଛ ଲଗାଇବାକୁ ବହୁତ ଭଲ ପାଏ ଆମ ଘରେ ମୋ ମାଆ ବି ବହୁତ ଭଲ ପାଆନ୍ତି ଆମ ଘରେ ଫୁଲ ଫଳ ଗଛ ଲଗାଯାଏ ଫୁଲ ଗଛରେ ଆମ ମାଆ ଘରେ ପୂଜା ପାଠ କରନ୍ତି ସେଥିପାଇଁ ବିଭିନ୍ନ ବିଭିନ୍ନ ପ୍ରକାର ଫୁଲ ଗଛ ମୁଁ ଆମ ଘରେ ଲଗେଇଛି ଯେପରି ଗେଣ୍ଡୁ ଯେଉଁ ଅପରାଜିତା ଟଗର ମନ୍ଦାର ମଲ୍ଲି ଏଇ ସବୁ ଫୁଲ ଆମ ଘରେ ମୁଁ ବଗିଚାରେ ଲଗେଇଛି ଆଉ ଫଳ ଫଳ ଭିତରେ ଡାଳିମ୍ବ କଦଳୀ ଏହିସବୁ ଗଛ ଲଗାହୋଇଛି ପନିପରିବା ପନିପରିବା ଭିତରେ ଆଳୁ ପିଆଜ ରସୁଣ ବାଇଗଣ ଶାଗ ଏସବୁ ଗଛ ଲଗାଯାଇଛି ଆଉ ସବୁ ଗଛର ଯତ୍ନ ଠିକ୍ ଭାବରେ ନିଆଯାଉଛି ଯେପରି ସବୁ ଗଛରେ ଔଷଧ କିପରି ପକାହେବ ଆଉ ଫୁଲ ଗଛରେ ଲଗାହୋଇଛି ଆମର ଯେଉଁ ପୂଜାପାଠ କରାହେଉଛି ଯେପରି ଶନିଦେବଙ୍କୁ ଅପରାଜିତା ଫୁଲ ପସନ୍ଦ ତାଙ୍କ ପାଇଁ ଅପରାଜିତା ଶିବଙ୍କୁ ଧଳା ମନ୍ଦାର ପସନ୍ଦ ତାଙ୍କ ପାଇଁ ଧଳା ମନ୍ଦାର ସବୁ ପ୍ରକାର ଗଛ ଲଗାହୋଇଛି ଆଉ ପନିପରିବା ଭିତରୁ ପନିପର ଆମର ବର୍ଷ ସାରା ପନିପରିବା ଦରକାର ହେଉଛି ଯେହେତୁ ବହୁତ ରେଟ୍ ହୋଇଗଲାଣି ସବୁ ଜିନିଷ ବହୁତ ରେଟ୍ ହୋଇଗଲାଣି ସେଥିପାଇଁ ଆମର ପନିପରିବା ଗଛ ମଧ୍ୟ ଲଗାହୋଇଛି ପନିପରିବା ଗଛ ମଧ୍ୟରୁ ବାଇଗଣ ଆଳୁ ଝୁଡ଼ଙ୍ଗ ଆଉ କଲରା ସବୁ ପ୍ରକାର ଗଛ ଲଗାହୋଇଛି ଫଳ ଭିତରୁ କଦଳୀ ଡାଳିମ୍ବ ପିଜୁଳି ପଣସ ଏସବୁ ଗଛ ଲଗାଯାଇଛି ସବୁ ଗଛର ଠିକ୍ ଭାବରେ ଯତ୍ନ ନେବା ପାଇଁ ଏତେ ଗଛ ସବୁ ନିଜେ ଠିକ୍ ଭାବରେ ଯତ୍ନ ନେଇ ହେଉନି ସେଥିପାଇଁ କିଛି ଲୋକଙ୍କୁ ପଇସା ଦେଇକି ଆମେ ତାର କିଛି ଖୋଳା ଖୋସା ମାନେ ସାର ସବୁ ବ୍ୟବସ୍ଥା କରାହେଉଛି ସବୁ ଗଛ ଗୁଡ଼ିକରୁ ଫଳ ତୋଳିବା ଦାୟିତ୍ଵ ଫଳ ତୋଳିବା ଦାୟିତ୍ୱ ହେଉଛି ଆମ ଘରେ ମୋ ମାଆଙ୍କର ମୋ ମାଆ ସବୁ ଗଛରୁ ଫଳ ନିତିଦିନି ଫଳ ତୋଳନ୍ତି ଆଉ ସବୁ ଗଛର ଯତ୍ନ ମଧ୍ୟ ନିଅନ୍ତି କେଉଁ ଗଛରେ କ'ଣ ହେଲା ସେ ସବୁ ଦେଖନ୍ତି ସବୁ ଦେଖନ୍ତି ଆଉ ସବୁ ବୁଝାମଣା ବି କରନ୍ତି କେଉଁ ଗଛରେ କେତେ କ'ଣ ଦରକାର ହେବ କେଉଁଠି ସାର ଦରକାର ହେବ କେଉଁଠି ଔଷଧ ଦରକାର ହେବ ସେ ସବୁ ଦେଖନ୍ତି ଆଉ ଲୋକଙ୍କୁ କହିକି ସେ ତାଙ୍କ ସେହି କାମ ଗୁଡ଼ା ସବୁ କରିଦିଅନ୍ତି